ମୋ' ଜୀବନରେ ଗୋଟିଏ ଲକ୍ଷ୍ୟ ଅଛି ମୁଁ ମୋ' ଶାଶୁ ସେତିକି ସପୋର୍ଟ କରୁଛନ୍ତି ମୋତେ କୀର୍ତ୍ତନ ଶିଖିବାକୁ କୀର୍ତ୍ତନକୁ ପଠାଇଛନ୍ତି ଆଉ ସେ'ଠି କୀର୍ତ୍ତନ କରୁଛୁ ନାଁ ଦେଇଛୁ ଆମର ମେଳା ହେଲା ସେ'ଠିକୁ ବି ଯାଉଛୁ କୀର୍ତ୍ତନ ଅଷ୍ଟପ୍ରହରି ହେଲା ସେ'ଠିକୁ ଯାଉଛୁ ଗାଁ ଗଣ୍ଡା ସବୁ ଠାକୁରଙ୍କ ପାଖକୁ ଯାଉଛୁ ସେଇଟା ଆମର ଗୋଟେ ଲକ୍ଷ୍ୟ ଅଛି ସେଇ ଲକ୍ଷ୍ୟ ପୂରଣ କରିବୁ ଆଉ